ହଁ ନମସ୍କାର୍ ସାର୍ ଯେ ସାର୍ ଇ ଆପଣ ଟେବୁଲ୍ ବନଉଛନ୍ କି ହେଲେ କେତେ କେତେ ଦାମଟା ଲଗାଇଛନ୍ତି ଡେମାନ୍ ଟେବୁଲ୍ କେତେ କେତେ ରେଟ୍ ଲଗାଉଛନ୍ତି ନାଁ ନାଁ ଭଲ୍ଟା କେତେ ଅଛି ଦରକାର୍ ଥିଲା ତ ଚାରିଟା ଦରକାର ଥିଲା କ'ଣ କହୁଥିଲେ କେନ୍ ଅଛନ୍ ଆପଣ ବର୍ତ୍ତମାନ୍ ନାଁ ହେଲେ କମ୍ରେ ମିଲିବ କେତେ କେତେ ଡିସକାଉଣ୍ଟ୍ କାଣା ଦେଉଛନ୍ ଛଅ ସାତଟି

କି କେନ୍ କାଠ କେନ୍ କାଠ ଦ୍ଵାରା ହଉଜିନି୍ ଶାଗୁନ୍ ଅଛି କି ଶାଗୁନ୍ ଶାଗୁନ୍ ଟା କେତେ ପଡୁଛି ଶାଗୁନ୍ଟା କେତେ ପଡ଼ୁଛି କେତେ ରେଟ୍ ହେଉଛି

ଗୋଟେ ଗୋଟେ କି କେତେ କେତେ ପଡ଼ୁଛି ଗୋଟେ ଗୋଟେ ୱାନ୍ ସେଟ୍ ସେ ଗୋଟେକୁ ଗୋଟେ ଆଣ୍ଲେ କେତେ ପଡୁଛି ଆର ପାଞ୍ଚଟାକେ କେତେ କ କେତେ ହେବା ଆଉ ଗୋଟେ କେତେ ପଡ଼ୁଛି ଠିକ୍ ଅଛି ରେଟ୍ କରୁନ୍ ଗୋଟେ କେତେ ପଡ଼ୁଛି ତୁମର୍ ଦୁକାନ୍ଟା କେତେ କେତେ ଟାଇମ୍ରୁ କେତେ ଟେଇମ୍ ଖୋଲା ହଉ ରହୁଛି ଛଅରୁ ଦଶ୍ ଆର୍ ଇଭିନିଙ୍ଗ୍ରେ ମାନେ ଘରକୁ ଆଣିଦେଲେ ସୁବିଧା ହେଇବ ଟିକେ

ବୋଲେ କେଁ ଗାଡ଼ି ଭଡ଼ା କେତେ କେତେ ନେଉଛନ୍ ଟ୍ରାନ୍ସପୋର୍ଟିଂ ମୋର୍ ହଁ ଆପଣଙ୍କ ଆପଣଙ୍କ ଆପଣଙ୍କ କେତେ ହେବା ଟ୍ରାନ୍ସପୋର୍ଟିଂ ଟୋଟାଲ୍ ମିଶିକି ସେ କେତେ ହେବ ହଁ ହଁ ଠିକ୍ ଅଛି